ଆମ କଳାହାଣ୍ଡି ଜିଲ୍ଲାରେ ଏବେ ମଧ୍ୟ ବଳଦ ଶଗଡ଼ର ଦୃଶ୍ୟ ଦେଖିବାକୁ ମିଳୁଛି ବୈଜ୍ଞାନିକ ଆମର ଯେଉଁ କରିଛନ୍ତି

ସାର ଆମେ ସେ ଗୋବର ଖତ ଆମେ ସାର ପକାଉଛୁ ସାର ବି ବାହାରୁଛି କୀଟନାଶକ ସାର ଆମେ ଆଉ ପ୍ରୟୋଗ କରୁନାହୁଁ